ହ୍ୟାଲୋ ମୁଁ ଏକ ଅର୍ଡ଼ର୍ କରିଥିଲି ତେଣୁ ମୋର ପୂର୍ବ ଅର୍ଡ଼ର୍ରେ ଏକ ରିହାତିର କୁପନ୍ ମିଳିଥିଲା ତେଣୁ ମୁଁ ସେଇ କୁପନ୍କୁ ମୁଁ ଯେଉଁଏବେ ଅର୍ଡ଼ର୍ କରିଛି ସେଇ କୁପନ୍ରେ ରିହାତିର ଛାଡ଼ ଦେବାକୁ ରିିକ୍ୱେଷ୍ଟ କରୁଛି ତେଣୁ ମୋତେ ଛାଡ଼ ମିଳିବା ଦରକାର ଧନ୍ୟବାଦ